ମୁଁ କାଲି ପୁରୀ ଯିବା ଅଛି ସେଇଥିପାଇଁ ଗୋଟିଏ କ୍ୟାବ୍ ଭଡ଼ା କରିଛି କ୍ୟାବ୍ଟାକୁ କହିଛି ନଅଟାରେ ଆସିବା ପାଇଁ କଣ୍ଟାବାଞ୍ଜି ଏଗାରଟାରେ ମୋର ଟ୍ରେନ ଅଛି ସେଥିପାଇଁ ତାକୁ କାଲି ନଅଟା ସୁଦ୍ଧା ମୋ ଘରେ ପହଞ୍ଚିବା ପାଇଁ କହିଛି ଆଉ ସେ ଯେମିତି ଜଲ୍ଦି ଆସିବ ସେଥିଲାଗି ମୁଁ ତାକୁ ଭଲ ସେ କହିଛି ଏଠାରୁ ଖରିଆର ଖରିଆରରୁ କଣ୍ଟାବାଞ୍ଜି ଯିବା ପାଇଁ ମୋତେ ଘଣ୍ଟେ ଖଣ୍ଡେ ଲାଗିଯିବ ତା'ଠାରୁ ଷ୍ଟେସନରେ ଅଟୋ କି ରେଲରେ ଯିବାକୁ ପଡ଼ିବ ଗୋଟିଏ ଘଣ୍ଟା ଗୋଟେ ଘଣ୍ଟା ସେଟିି କାଟିବାକୁ ପଡ଼ିବ ୱେଟିଙ୍ଗ ରୁମ୍ରେ ସେଥିପାଇଁ ଠିକ୍ ସମୟରେ କ୍ୟାବ୍ଟାକୁ ଆସିବା ପାଇଁ ମୁଁ କହିଛି ଓ ସେ ମଧ୍ୟ କହିଛି ଆସିକି କହିକି ତା' ପଛରେ ତା' ଭଡ଼ା ବାବଦକୁ ମୁଁ ତାକୁ ପଚାରିଥିଲି ଭଡ଼ା ବିଷୟ ବହୁତ କମ ଲଗାଇଛି